ସେୟାର ମାର୍କେଟ୍ ବିଷୟରେ ମୁଁ ଅବଗତ ଅଛି ଟାଟା ବିର୍ଲା ଏବଂ ସୁନାର ଦାମ ପରି ଉପରେ ସେୟାର ମାର୍କେଟ୍ର ଦାମ ଚଳୁଛି ଡିଜିଟାଲ୍ ଅଫ୍ ଭାରତର କାରବାରରେ ସହଜ ହଉଛି ଅର୍ଡ଼ର୍ କରିବା ଘରେ ବସିକି ସବୁ କିଛି ଅର୍ଡ଼ର୍ ପାଇବା ଏ ଫୋନ୍ ପେ ଗୁଗୁଲ୍ ପେ ସବୁକିଛି ପେ ମାଧ୍ୟମରେ ଆମେ ଘରେ ବସିକି ଅର୍ଡ଼ର୍ ଯାକ ପାଇଯାଉଛେ ଏଥିରେ ଅସୁବିଧା ଯେଉଁମାନେ ଜାଣି ନାହାନ୍ତି ସେଇମାନେ ଭୁଲରେ ଯଦି ପେ କରିଦେବେ ତା'ହେଲେ ସେମାନଙ୍କ ପାଇଁ ଅସୁବିଧା କିନ୍ତୁ ଯେଉଁମାନେ ଜାଣିଛନ୍ତି ସେମାନଙ୍କ ପାଇଁ ସୁବିଧା